ହ୍ୟାଲୋ ହ୍ୟାଲୋ ଆଚ୍ଛା ଆଚ୍ଛା ପ୍ରକାଶ ଟ୍ରାଭେଲସ୍ କହୁଛ ହଁ ହଁ ମୁଁ କୁନିଆ ଭାଇ କହୁଛି ଆମର ଆଜି ତ ହେଲା ଦୁଇ ତାରିଖ ପାଞ୍ଚ ତାରିଖ ଦିନ ପାଞ୍ଚ ତାରିଖ ଦିନ ଟିକେ ଗାଡ଼ି ଦରକାର ଟାଭେରା ଦରକାର

ହଁ କିଲୋ ମିଟର ହିସାବ କରିଦବା ଆମେ ଟିକେ ଯିବୁ ଘରେ ଯିବେ ଫ୍ୟାମିଲି ଯିବେ ବୁଲି ଯିବୁ ଟିକେ ଏ ବାପା ବୋଉ ପୁଅ ଝିଅ ଆଉ ତୋ ଭାଉଜ ବି ଯିବେ ଏମିତି ଟିକେ ବୁଲି ଯିବୁ ଏମିତି ଟୁର୍ ଚାରି ପାଞ୍ଚ ଦିନ ଟୁର୍ ହଁ ହଁ ନା ନା ଅଲଗା ଡ୍ରାଇଭର୍ ଦେଲେ ସେ ଠିକ୍ ନୁହ ଆପଣ ନିଜେ ଯିବା ଟା ଠିକ୍ ନିଜେ ସାଙ୍ଗ ହେଇ ଗଲେ ଭଲ ହବ କାରଣ ଅଲଗା ଡ୍ରାଇଭରଙ୍କ ସାଙ୍ଗରେ ମୋର ଏତେ ମିକ୍ସ ନାହିଁ ନା ହଁ ଆମେ ଏଠୁ ପାଞ୍ଚ ତାରିଖ ଦିନ ଦିନେରେ ସଖାଳୁ ଗଲେ ବି ଚଳିବ ନହେଲେ ଗୋଟେ କାମ କରିବା ବେଟର୍ ହବ ଆମେ ସନ୍ଧ୍ୟା ବେଳକୁ ବାହାରିବା ସନ୍ଧ୍ୟା ବେଳକୁ ବାହାରିବା ଯିବା ଯାଇକିନି ନହେଲେ ଗୋଟେ ଇଏ କରିବା ଆମେ ପାଞ୍ଚ ତାରିଖ ଦିନ ସଖାଳୁ ବାହାରିକିନି ପଳେଇବା ସାତ ଟା ଭିତରେ ଡାଇରେକ୍ଟ ପୁରୀ ପଳେଇବା ପୁରୀରେ ଦିନ ମାନ ଠାକୁରଙ୍କ ଦର୍ଶନ କରି ବୁଲି ସେଇ ଦିନ ବି ଆମେ ରହିଯିବା ପୁରୀରେ ପୁରୀରେ ରହିଯିବା ତାପର ଦିନ ଫେରେ ସକାଳୁ ବାହାରିବା ସଖାଳୁ ବାହାରିଲେ ତାପରେ ଯେଉଁଠୁ ଆମେ ଇଚ୍ଛା ହବ ସିଆଡ଼କୁ ଯିବା ହଁ ପାଞ୍ଚ ଛଅ ଦିନି ପାଇଁ ଯିବା ସବୁ ଜାଗା ଟିକେ ବୁଲିବା ଆଉ ବାପା ବୋଉ ଘରିକାଙ୍କୁ ସମସ୍ତଙ୍କୁ ଟିକେ ବୁଲେଇ ଦେବା ବୁଲେଇ ଟିକେ ଠାକୁର ଫାକୁର ଦର୍ଶନ କରେଇବା ଚିଲିକା ବି ଯିବା ଆଉ ଚିଲିକା ଗଲେ ତ ସେପଟରେ ଆମେ ଠାକୁରଙ୍କ ଇଏ ଦୁଇ ତିନି ଟା ଜାଗା ଅଛି ସିଆଡ଼େ ବୁଲି ହଁ ଆପଣ ତ ସବୁ ଦେଖିଛନ୍ତି ଟୋଟାଲ୍ ତ ମାନେ ବୁଲି ଦେଖିଛନ୍ତି ଜାଣିଛନ୍ତି ସବୁ ଆଉ ସେଇଥିପାଇଁ ମୁଁ କହୁଥିଲି ଆପଣଙ୍କ ସାଙ୍ଗ ହେଇ ଗଲେ ଭଲ ସୁବିଧା ହବ ହଁ ଅଲଗା ଡ୍ରାଇଭର୍ ଗଲେ ଭଲ ହବନି ମୁଁ ଇଏ ହବନି ଯେମିତି ଆମ ସାଙ୍ଗରେ ଯେମିତି ଆପଣଙ୍କର ଚଳି ଗଲାଣି ଅଲଗା ଡ୍ରାଇଭର୍ ସାଙ୍ଗରେ କ'ଣ ସେମିତି ଚଳିଲାଣି ହଁ ସାଙ୍ଗ ହେଇଯିବା ଯାଇ ବୁଲି ବୁଲି ଚାରି ଦିନ ହଉ ପାଞ୍ଚ ଦିନ ହଉ ଆମେ ଆମର ହୋଟେଲ୍ ରେ ରହିବା ତାପରେ ବୁଲିବାଲି କିନି ହଁ ବୁଲି ବାଲିକିନି ଫେରିବା ଆଉ କ'ଣ ଆଉ ଗାଡ଼ି ଇଏ ଯେଉଁ କିଲୋମିଟର କ'ଣ କେତେ ପଇସା ନଉଛନ୍ତି ହଁ ସତର ଅଠର ଟଙ୍କା ତ ନଉଛନ୍ତି ତଥାପି ଗୋଟା କ'ଣ ଦେଖିକି କରିବ ସେମିତି ଇଏ ଆମର ତ ରେଗୁଲାର୍ ଇଏ ଆଉ ଏ ଯାହା ଗୋଟେ ଫାଇନାଲ୍ କରିବ ଆଉ ହେଲା ମଙ୍ଗଳବାର ଦିନ ପୁରା ପାଞ୍ଚ ଟା ବେଳକୁ ପାଞ୍ଚ ଟା ନୁହ ସାତ ଟା ବେଳକୁ ବାହାରି ଯିବା ହେଲା ରହୁଚି ହଁ ହଁ ମତେ ଚାରି ତାରିଖ ଦିନ ରାତି କି କଲ୍ କରିବ ଆଉ ହଉ ଠିକ୍ ଅଛି